ଏହି ଛଅ ସାତ ଦିନରେ ମୁଁ ଗୋଟିଏ ଶାଢ଼ୀ କିଣିଥିଲି ଭାରି ଭଲ ଲାଗୁଛି ତା'ର ରଙ୍ଗ ପୁଣି ଛପା ତା'ର ଧଡ଼ି କାମ ସବୁ ଭଲ ହୋଇଛି ପିନ୍ଧିଲେ ବି ରଙ୍ଗ ଯାଉନାହିଁ ଖରାଦିନରେ ପିନ୍ଧିଲେ ନରମ ଲାଗୁଛି ନ ନ ପିନ୍ଧିଲା ଭଳି ଲାଗୁଛି ସାଙ୍ଗମାନେ ପଚାରୁଛନ୍ତି କେତେ ଟଙ୍କା ବୋଲି ମୁଁ କହିଲି ଶସ୍ତାରେ ବହୁତ ଶସ୍ତାରେ ମିଳିଛି ହେଲେ ସାଙ୍ଗମାନେ ଭାବୁଛନ୍ତି ବହୁତ ପଇସା ବୋଲି